ଶିକ୍ଷା କ୍ଷେତ୍ରରେ ଆମ ସାଂସ୍କୃତିକ ପ୍ରଥା ଆମ ଶିକ୍ଷାକୁ ପ୍ରଭାବିତ କରୁଛି ଯେମିତିକି ବର୍ଷକରେ ଆମର ବହୁତ ଗୁଡ଼ିଏ ମହୋତ୍ସବ ରହୁଛି କି ଆମର କ'ଣ ରହୁଛି ଆମର ରଜ ପର୍ବ ରହୁଛି କି ଗଣେଶ ପୂଜା ସରସ୍ଵତୀ ପୂଜା ଏମିତି ବହୁତ ପର୍ବ ରହୁଛି ସେଥିରେ ମଧ୍ୟ ବି ଦଶହରାର ଦଶ ଦିନ ଛୁଟି ରହୁଛି ତାପରେ ବି ଆମର ଖରାଦିନ ଆସିବା ହେତୁ ଦଶ ପନ୍ଦର ଦିନ ପିଲାଙ୍କୁ ଛୁଟି ଦିଆହେଉଛି ତାପରେ ସ୍କୁଲରେ ମଧ୍ୟ ବାର୍ଷିକ ଉତ୍ସବ ପାଳନ ହେଉଛି ସେଥିମଧ୍ୟରେ ଶିକ୍ଷା ପ୍ରଭାବିତ ହେଉଛି ତାପରେ ଅଗଷ୍ଟ ପନ୍ଦର ଗୋଟିଏ ଦିନ ସେଥିରେ ଶିକ୍ଷା ମଧ୍ୟ ପ୍ରଭାବିତ ହେଉଛି ତାପରେ ଜାନୁଆରୀ ଛବିଶି ଏମିତି ବହୁତ ଅଛି ଯେହେ ଯାହାଦ୍ୱାରାକି ଆମର ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ଦ୍ୱାରା ଶିକ୍ଷା ଆମର ପ୍ରଭାବିତ ହେଉଛି ଏହାକୁ ଆମର ସବୁବେଳ ପାଇଁକା କ'ଣ ନାଇଁ ଟିକିଏ କମ କରିବା ଦରକାର ଏହା ସେହେତୁ ସ୍କୁଲ ଆଉ କ'ଣ ଆମର ଶିକ୍ଷା ପ୍ରଭାବିତ ହେଉଛି ସେଥିପାଇଁ ସାଂସ୍କୃତିକ ପ୍ରଥାକୁ କିଛି ପରିମାଣରେ କମ କରିବା ଦରକାର